ଇଣ୍ଟରନେଟ୍ କିପରି ଗେମ୍ର ଧାରଣାକୁ ପରିବର୍ତ୍ତନ କରିଛି ଇଣ୍ଟରନେଟ୍ ଏତେ ସୁବିଧା ଦଉଛି ଲୋକଙ୍କୁ ସେତିକି ଅସୁବିଧା ମଧ୍ୟ ହଉଛି କାରଣ ଆଜିକାଲି ଯେତେବି ପିଲାମାନେ ଅଛନ୍ତି ସବୁ ଗେମ୍ ଜୋନ୍ରେ ଫସିି ଯାଇଛନ୍ତି ଆଉ ବାକି ରହିଗଲା ପିଲାମାନେ ୟୁଟ୍ୟୁବ୍ରେ ଫସିି ଯାଇଛନ୍ତି ମାତ୍ର ଇଣ୍ଟରନେଟ୍ ଏତେ ସୁବିଧାଜନକ ଯେ ତାହା କିଏ ଜାଣିନାହାନ୍ତି କାରଣ ଇଣ୍ଟରନେଟ୍ ଯେତେ ସୁବିଧା ହଉଛି ତାହାର ସେତିକି ଅସୁବିଧା ମଧ୍ୟ ଭୋଗିବାକୁ ପଡ଼ୁଛିି କାରଣ ମାଆ ବାପା ମାନେ ସେତେ ଆ ପ୍ରତି ଧ୍ୟାନ ଦେଉନାହାନ୍ତି ଠିକ୍ ଏଇଥିପାଇଁ ପିଲାମାନେ ସବୁବେଳେ ଖାଲି ଫୋନ୍ରେ ପଡ଼ି ରହିଛନ୍ତି ପିଲାମାନେ ସେମାନଙ୍କର ଅଧିକାଂଶ ସମୟ ଘରେ ବିତାଉ ଥିବାରୁ ସେମାନେ କେଉଁ ରୋଗ କିମ୍ବା ଶାରୀରିକ ଯନ୍ତ୍ରଣାର ସମ୍ମୁଖୀନ ହୁଅନ୍ତି କି ଠିକ୍ ପିଲାମାନେ ସେମାନେ ସବୁବେଳେ ଘରେ ରହୁଥିବାରୁ ଲେଜି ହୋଇ ଯାଆନ୍ତି କାମ କରିବା ପାଇଁ ଇଚ୍ଛା କରୁନାହାନ୍ତି ଯେମିତି ଶାରୀରିକ ଯନ୍ତ୍ରଣା ମଧ୍ୟ ହେଉଛି ସେମାନଙ୍କୁ ଶରୀର ଦରଜ ମଧ୍ୟ ହେଉଛି ତାଙ୍କ ଦିମାଗ ଭଲ ରହୁନାହିଁ ସବୁବେଳେ ଫୋନ୍ ଫୋନ୍ ହେଇକି ସେମାନେ ରହୁଛନ୍ତି ଯଦି ଏମାନଙ୍କୁ ଏହି ସମୟରେ ଖେଳିବା ପାଇଁ ଟାଇମ୍ ମିଳନ୍ତା ବୁଲିବା ପାଇଁ ଟାଇମ୍ ମିଳନ୍ତା ଆଗ କରି ସେମାନେ ଯଦି ଲୋକଙ୍କ ସାଙ୍ଗରେ ମିଶନ୍ତେ ତା'ହେଲେ ତାଙ୍କର ମାଇଣ୍ଡ୍ ସବୁବେଳେ ଭଲ ରହନ୍ତା ପଢ଼ିବା ଯାହା ଯାଉଛନ୍ତି ପଢ଼ିବା ବି ମଧ୍ୟ ଛୁଟି ରହିଯାଇଛି ଆରୁ ପଢ଼ିବା ମଧ୍ୟ ସେମାନଙ୍କର ସମ୍ଭବ ନାହିଁ ଏବେ ତ ସେଇପାଇଁ ସେମାନେ ବୁଲି ବୁଲି ତାଙ୍କର ସେଇ ମାଇଣ୍ଡ୍ଟା ଟିକେ ଖରାପ ରହୁଛି ହେଲେ ଶରୀର ଯାହା ବି ହଉ ମାଇଣ୍ଡ୍ ତାଙ୍କର ଟିକେ ଖରାପ ହେଇଯାଉଛି ସେଇଥିପାଇଁ ଯଦି ମା ବାପା ଆଜି ସେମାନଙ୍କୁ ନ ଦେଖିବେ ମୋବାଇଲ୍ରୁ ଦୂର ନ କରିବେ ତା'ହେଲେ ଆଗାମୀ ଦିନରେ ସେମାନେ ବହୁତ କଷ୍ଟକର ଦିନ ଭୋଗିବାକୁ ପଡ଼ିବ ତାଙ୍କର ଆଖି ଦରଜ ହେବାକୁ ପଡ଼ିବ ଦେଖିବାକୁ ଅସୁବିଧା ହେବ କାରଣ ସେମାନେ ପାଞ୍ଚ ଛଅ ଘଣ୍ଟା ଲେଖାଏଁ ମୋବାଇଲ୍ରେ ସମୟ ବିତାଉଛନ୍ତି ସେଇଥିପାଇଁ ମୁଁ କହୁଛି ଯେ ଇଣ୍ଟରନେଟ୍ ଯେତେ ସୁବିଧା ଦଉଛି ସେତିକି ତାହାର ଅସୁବିଧା ମଧ୍ୟ ଅଛି ଏହା ପିଲାମାନଙ୍କୁ ଶିଖାଇବା ଜଣାଇବା ମାଆ ବାବାଙ୍କର କର୍ତ୍ତବ୍ୟ ଅଟେ